ମୁଁ ଯେତେବେଳେ ଉଚ୍ଚଶିକ୍ଷା କରିବା ପାଇଁ ଘରୁ ଯାଇ ହଷ୍ଟେଲରେ ରହି ପାଠ ପଢ଼ୁଥିଲି ସେତେବେଳେ ମୋତେ ଆମ ହଷ୍ଟେଲର ଖାଦ୍ୟ ଏତେ ପସନ୍ଦ ଆସୁନଥିଲା ତେଣୁ ମୁଁ ସେ ବାବଦରେ ସବୁବେଳେ ବିରକ୍ତ ହୋଇ ଘର ଲୋକଙ୍କୁ ତା'ବିଷୟରେ ଅଭିଯୋଗ କରେ ତେଣୁ ଘର ଲୋକ ବି ମୋତେ କହିଲେ ତା'ପରେ ଯାଇ ହୋଟେଲରେ ଖାଇ ଦେବାକୁ କିନ୍ତୁ ହୋଟେଲର ଖାଦ୍ୟ ମୋତେ ଏତେଟା ପସନ୍ଦ ନଥିଲା ତେଣୁ ମୋ ମାଆ ମୋତେ ସବୁବେଳେ ଫୋନରେ ନିର୍ଦ୍ଦେଶ ଦିଅନ୍ତି ଓ ତାଙ୍କୁ ଅନୁସରଣ କରି ମୁଁ ମୋର ପ୍ରଥମ ରୋଷେଇ କାର୍ଯ୍ୟ ଆରମ୍ଭ କରିଥିଲି ଯେତେବେଳେ ମୁଁ ଛାତ୍ର ଅବସ୍ଥାରେ ଥିଲି ଧୀରେ ଧୀରେ ସେସବୁ କରି କରି ଆଜି ମୁଁ ରୋଷେଇ କାର୍ଯ୍ୟ ସମ୍ପୂର୍ଣ୍ଣ ଶିଖିଗଲିଣି ଓ ସେଥିରେ ଅଭିଜ୍ଞତା ମଧ୍ୟ ହାସଲ କଲିଣି ପ୍ରଥମ ଥର ଯେବେ ମୁଁ ରୋଷେଇ କରିଥିଲି ମୋତେ ବହୁତ ଡର ଲାଗୁଥିଲା କାଳେ ଏଇଟା ଢଳିଯିବ କି ଖରାପ ହେଇଯିବ ପୋଡ଼ିଯିବ କାରଣ ସେଟା ମୋର ପ୍ରଥମ ଥର ଥିଲା ଓ ମୋ ପାଖରେ ବି କେହି ନଥିଲେ ମୁଁ ନିଜେ ହିଁ ସବୁ କରୁଥିଲି କେବଳ ଫୋନରୁ ନିର୍ଦ୍ଦେଶ ଶୁଣି ତେଣୁ ଟିକେ ଡ଼ର ବି ଥିଲା ଓ ରୋଷେଇ ସରିଲା ପରେ ରୋଷେଇ ଟିକେ ଖରାପ ହୋଇଥିଲା କାରଣ ମୁଁ ଯେଉଁ ଭାତ ରୋଷେଇ କରିଥିଲି ସେଇଟା ନରମ ହୋଇଯାଇଥିଲା ଓ ଡାଲି ସବୁ ପାଣି ପାଣି ହେଇ ଯାଇଥିଲା ତେଣୁ ଖରାପ ହୋଇଯାଇଥିଲା ମୋ ରୋଷେଇ ଯାହାବି ହଉ ପ୍ରଥମ ଥରର ଅଭିଜ୍ଞତା ବେଶ୍ ଭଲ ଥିଲା ଓ ତା'ପରେ ମୁଁ ଅନେକ କିଛି ଶିଖିଥିବାରୁ ମୁଁ ଏବେ ଖୁସି ମନେ କରୁଛି